ଆଜିକା ଦିନରେ ମୋବାଇଲ୍ର

ପ୍ରସାର ଚାଲିଛି ଏ ମୋବାଇଲ୍ ବିନା ଆଜିକା ମଣିଷ ବଞ୍ଚିବା ଅସମ୍ଭବ ହୋଇ ପଡ଼ିଛି ମୋବାଇଲ୍ର ଦୁଇଟି ଦିଗ ଗୋଟିଏ ଦିଗ ଭଲ ଏବଂ ଗୋଟିଏ ଦିଗ ମନ୍ଦ ଯେଉଁଟା କି ନକରାତ୍ମକ ଅନୁଭୂତି ଲୋକ ଆଜିକା ଯୁବ ସମାଜକୁ ପ୍ରେରିତ କରୁଛି ଆଜିକା ଯୁବ ସମାଜ ଛୋଟ ପିଲା କତୁରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍ ବିନା ବଞ୍ଚିବା ଅସମ୍ଭବ ହେଇପଡ଼ୁଛି ନ ଖାଇଲେ ମଧ୍ୟ ମୋବାଇଲ୍ ଦେଖୁଛନ୍ତି ମୋବାଇଲ୍ ଦେଖିବା ଦ୍ୱାରା ମଣିଷର ମାନସିକ ସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପଡ଼ୁଛି ମୋବାଇଲି ବିଶେଷ କରି ନକରାତ୍ମକ ଦିଗ ଆଡ଼କୁ ମାନବ ସମାଜକୁ ଟାଣି ଟାଣି ନେଇ ଚାଲିଛି ମୋବାଇଲ୍ ଦେଖିବା ଦ୍ୱାରା ବିଭିନ୍ନ କ୍ଷୟ ବିଭିନ୍ନ ରୋଗ ଆଡ଼କୁ ମଧ୍ୟ ତାର ଅଗ୍ରସର ହଉଛି ଖାଦ୍ୟ ବିନା ଯେମିତି ମଣିଷ ବଞ୍ଚି ପାରୁନି ଆଜିକା ସମୟରେ ମଣିଷ ମୋବାଇଲ୍ ବିନା ବଞ୍ଚିବା ପ୍ରାୟତ ଅସମ୍ଭବ ହୋଇ ପଡ଼ିଛି ତେଣୁ ମୋବାଇଲ୍ର ନାକରାତ୍ମକ ଦିଗକୁ ପ୍ରତ୍ୟାହତ କରିବା ପାଇଁ ଆଉ କିଛି ପଦକ୍ଷେପ ନବା ଦରକାର ମୋବାଇଲ୍ ମୋବାଇଲ୍ ଯେତିକି ସମୟ ସୁବିଧା ଦେଉଛି ତାର କାହିଁ କେତେ ଗୁଣୁ ଅସୁବିଧାରେ ମଣିଷକୁ ପକଉଛି ଯେମିତି ମଣିଷ ମୋବାଇଲ୍ ବ୍ୟବହାର କଲା ବେଳେ ସର୍ତକତା ଅବଲମ୍ବନ କରୁନି ମଣିଷ ଭାବୁଛି ମୋବାଇଲ୍ ତା ଜୀବନର ସବୁକିଛି ଇଏ ସବୁ କୁ ବିଚାରକୁ ନେଲେ ମୋବାଇଲ୍ର ନକରାତ୍ମକ ଦିଗଟି ବହୁତ ଅଛି